ମୋ ପିଲା ଦିନର ଗୋଟେ ସ୍ମୁତି ଅଛି ସେଟା ମୋ ପାଇଁ ବହୁତ ସବୁବେଳେ ମନେପଡ଼େ ବହୁତ ଭଲ ଲାଗେ ଯେତେବେଳେ ମନେପଡ଼େ ବି ହସେ ବହୁତ ମୁଁ ଛୋଟଟା ପୁରା ବହୁତ ଛୋଟ ଥିଲି ନଳକୂଅ ପାଖରେ ଗାଧୋଉଥିଲି ଗୋଟେ ଗାମୁଛାଟେ ଗୁଡ଼ାଇହୋଇକି ଗାଧୋଉଥିଲି ମୋ ବୋଉ ଆସିଲା ସେଆଡ଼ୁ ଆସିଲା ଦୁଇ ଚାପଡ଼ା ବସାଇଲା ଏତେ ପର୍ଯ୍ୟନ୍ତ ହେଲା ଗାଧୋଉଛି ଥଣ୍ଡା ଫଣ୍ଡା ଧରିବ ନା ନାହିଁ ସବୁ ଟୋଟାଲ୍ ଖୋଲିଦେଲା ନଙ୍ଗଳା କରିଦେଲା ପାଣି ଉଜାଡ଼ି କି ଗାଧୋଇଦେଲା ପୁଣି ଘୋଷାଡ଼ି ଘୋଷାଡ଼ି ଘୋଷାଡ଼ି ଘୋଷାଡ଼ି ଘରକୁ ନେଇ ଗଲା ସେଟା ମୋର ସବୁ ଦିନ ପାଇଁ ମାନେ ରହିବ ପିଲା ଦିନର ସ୍ମୁତିଟା ସବୁବେଳେ ପାଇଁ ମନେ ରହେ